ମୁଁ ନୂଆ ନୂଆ ରୋଷେଇ ପାଇଁ ଟିଭିରେ ମଧ୍ୟ ଦେଖିଥାଏ ଟିଭି ମାଧ୍ୟମରେ ବିଭିନ୍ନ ପ୍ରକାରର ରୋଷେଇ କି ଯେଉଁ ପ୍ରକାର ହୁଏ ତାକୁ ମଧ୍ୟ ଅନୁଭୂତି କରେ ଆମ ଗାଁରେ ମଧ୍ୟ ଜଣେ ରୋଷେଇଆ ପଣ୍ଡା ଅଛନ୍ତି ତାଙ୍କ ଦ୍ୱାରା ତାଙ୍କ ପାଖକୁ ଯାଇ ବା ନିଜେ ମଧ୍ୟ ତାଙ୍କ ସାଙ୍ଗରେ ମୁଁ ସହଯୋଗ କରିଅଛି ମସଲାକୁ କଷେଇବା ମାଂସକୁ କି ପ୍ରକାର ଛଣା ଆଜି ପକୋଡ଼ାକୁ କି ପ୍ରକାର ଛଣା ହେବା କି ପାଉଡ଼ର ପକେଇବା ବିଭିନ୍ନ ପ୍ରକାର ଯେଉଁ ରହିଛି ମାଂସ ହେଉ କି ମାଛ ହେଉ ଯେକୌଣସି ରୋଷେଇ ତାଙ୍କ ପାଖରେ କେଉଁ ପରିମାଣରେ କେତେ ଜିନିଷ ଦେଲେ ତାର ସ୍ୱାଦ ବଢ଼ିଥାଏ ସେଥିପାଇଁ ମଧ୍ୟ ତାଙ୍କ ସାଥିରେ ମଧ୍ୟ ଯାଇ ଅଛି ରୋଷେଇଆ କରିବା ପୂର୍ବରୁ ପ୍ରଥମେ ଭାଇନା ଆମର ଯେଉଁ ଅଛନ୍ତି ସିଏ କ'ଣ କରନ୍ତି ଗୋଟିଏ ଧର ଚିକେନ୍ ଚିକେନ୍ ମସଲାକୁ ପ୍ରତ୍ୟେକ ମାନେ ମସଲା ଜୀରା ଅଦା ରସୁଣ ପିଆଜ ହଁ ରହିଥାଏ ତା' ପାଇଁ ମଧ୍ୟ ଆଜିକାଲି ଚିକେନ୍ ମସଲା ବାହାରି ପଡ଼ିଲାଣି ତାକୁ ପକେଇ ତାକୁ ଆଗ ମସଲାକୁ କଷା ଯାଏ ମସଲା କଷେଇ ସାରିଲା ପରେ ମାଂସକୁ ଲୁଣ ହଳଦୀ ଗୋଳେଇ ତାକୁ ପକାଯାଏ ପକେଇବା ଦ୍ୱାରା ୟାର ଗୋଟିଏ ସ୍ୱାଦ ବଢ଼ିଥାଏ ସ୍ୱାଦ ବଢ଼ିଲେ ମଣିଷ ସେଇ କଷିଲା ସମୟରେ ମାଂସ ମଧ୍ୟ ସୁଂଗା ହୋଇଥାଏ ପ୍ରାୟ ଅଧ ଘଣ୍ଟା ଭିତରେ ସେ ମାଂସଟା ପୁରା ପରିପକ୍ଵ ହୋଇଯାଏ ପରିପକ୍ଵ ଦ୍ବାରା ଖାଇବା ପାଇଁ ଟେଷ୍ଟ ମାନେ ଖାଇବା ପାଇଁ ପୁରା ସୁନ୍ଦର ଲାଗେ ମଜାଲାଗେ